ହ୍ୟାଲୋ ଆଜ୍ଞା ଆପଣ ଓଲା ଏଜେନ୍ସିରୁ କହୁଛନ୍ତି ତ ହଁ ଆପଣଙ୍କ ଡ୍ରାଇଭର ଠିକ୍ ଟାଇମ୍ରେ ଆସିକି ନ ପହଁଞ୍ଚିବାରୁ ମୋର ଏୟାରପୋର୍ଟରେ ଯିବାର ଥିଲା ମୋର ଫ୍ଲାଇଟ୍ ମିସ୍ ହୋଇଗଲା ଆପଣଙ୍କ ପାଇଁ ତେଣୁ ଆପଣ ଏମିତି ନେଗଲେକ୍ଟ କାମ ଅବହେଳା କାମ ଆପଣ କେମିତି କରିପାରିଲେ ଯେଉଁଟା କିଆ ମୋତେ ବହୁତ ଯିବା ଯିବା ମୋର ଜରୁରୀ ଥିଲା ମୁଁ ଯାଇପାରିଲି ନାହିଁ ଆପଣଙ୍କ ପାଇଁ ମୁଁ ବହୁତ କଷ୍ଟ ପାଇଲି ମୋର କାମଟା ବହୁତ ବଡ଼ କାମ ଅଟକି ଗଲା ଆପଣ ମନା କରିଦେଇଥାନ୍ତେ ଆସିବେନି ବୋଲି କିନ୍ତୁ ଏବେ ଠିକ୍ ସମୟରେ ଆସିକି ନ ପହଁଞ୍ଚିବାରୁ ମୋର ଫ୍ଲାଇଟ୍ଟା ମୁଁ ମିସ୍ କରିଗଲି ଆପଣଙ୍କୁ ଦେଇଥିବା ଟଙ୍କାଟେ ମୋତେ ଜଲ୍ଦି ଫେରସ୍ତ କରିଦିଅନ୍ତୁ ହଁ ଏହି ନମ୍ବରରେ ଜଲ୍ଦି ଫେରସ୍ତ କରିଦିଅନ୍ତୁ ରଖୁଛି